ଆମ ଅଞ୍ଚଳର ସରପଞ୍ଚ ହେଉଛନ୍ତି ଟିକାରା ମହାନ୍ତ ଯିଏକି ପୁରୀନ୍ଦ ପଞ୍ଚାୟତର ଜଣେ ସରପଞ୍ଚ ଆମ ଗାଁ ହେଉଛି ସେଇ ପୁରୀ ପଞ୍ଚାୟତର ଏକ ଗ୍ରାମ ଯାହାକି ସଂସାର ଏଠାରେ ବହୁତ ପ୍ରକାରର ଜନଜାତିର ଲୋକ ରୁହନ୍ତି ଯେମିତିକି ମହାନ୍ତ ଏବଂ ବେହେରା ଏବଂ ଆଦିବାସୀ ଲୋକମାନେ ମଧ୍ୟ ବସବାସ କରନ୍ତି ସେ ହେଉଛନ୍ତି ମୋର ଜଣେ ବନ୍ଧୁଙ୍କ ବାପା ବା ସାଙ୍ଗଙ୍କ ବାପା ସେ ବହୁତ ଭଲ ସେ ପ୍ରତ୍ୟେକ ଗାଁକୁ ଯାଇକି ଲୋକମାନଙ୍କର ଭଲ ବିଷୟରେ ଚିନ୍ତା କରନ୍ତି ଏବଂ ସେମାନେ କେମିତି ଅଛନ୍ତି ସମସ୍ତଙ୍କ ଘର ଘର ଯାଇ ସମସ୍ତଙ୍କ ଗାଁକୁ ଯାଇ ପ୍ରତ୍ୟେକ ମାସକୁ ମାସ ସେ ମିଟିଂ ମଧ୍ୟ କରନ୍ତି କେଉଁ ଘରେ କେତୋଟି ଘର ଆସିଲା ପ୍ରତ୍ୟେକ ୱାର୍ଡ଼୍ ମେମ୍ବର୍ମାନଙ୍କ ସହିତ ସେମାନେ ଭଲ ଭାବରେ ମିଶିକି ତାଙ୍କର କେମିତି କ'ଣ କେତେ ଘର ଆସିବ କାହାର ଘର ନାହିଁ କେତେ ଘର ଦିଆଯିବ କି କାହା ଘରେ ବିଜୁଳି ନାହିଁ କାହା ଘରେ ପାଣି ନାହିଁ କାରଣ ଆଜିକାଲି ଯେଉଁ ସମସ୍ତଙ୍କ ଘରେ ଘରେ ଜଳର ଇଏ ଚାଲିଛି ତେବେ କାହା ଘରକୁ ଜଳ ପହଞ୍ଚୁନାହିଁ କି କାହା ଘରରେ ଘର ଅନ୍ଧାର ହୋଇପଡ଼ିଛି ସମସ୍ତଙ୍କ ଘର ଘର ଯାଇକି ସେମାନେ ସେଗୁଡ଼ାକୁ ଦେଖୁଛନ୍ତି ଏବଂ ଯାଞ୍ଚ ମଧ୍ୟ କରୁଛନ୍ତି କି କୌଣସି ରାସ୍ତା କେତେ କାମ ହେଲା କ'ଣ କିସ ହେଲା ସେ ବିଷୟରେ ମଧ୍ୟ ସେମାନେ ଭଲ ଭାବେ ତଦାରଖ ମଧ୍ୟ କରୁଛନ୍ତି ଏବଂ ମୁଁ ବି ତାଙ୍କ ସହିତ ମଧ୍ୟ ବହୁତ କଥା ମଧ୍ୟ ହୁଏ ଏବଂ ସେମାନେ ପଚାରନ୍ତି ଯେ ବାବୁ ତମେ କେମିତି ଅଛ କେମିତି ପାଠ ପଢ଼ୁଛ ସେ ବିଷୟରେ ମୋତେ ମଧ୍ୟ ପଚାରନ୍ତି ଆଉ ଗାଁରେ କିଛି ଯଦି କାମ ଥାଏ ତେବେ ମୋତେ ମଧ୍ୟ ଡାକନ୍ତି ଏବଂ ମୋତେ କିଛି କାମ ମଧ୍ୟ ତୁଲାଇବା ପାଇଁ କୁହନ୍ତି ଏମିତି ଦ୍ୱାରା ସେ ପ୍ରତ୍ୟେକ ଗାଁର ସମସ୍ତ ଯେତେ ସବୁ ଅଛନ୍ତି ଆମର ୟୁଥ୍ ବା ଯୁବପିଢ଼ି ସମସ୍ତଙ୍କୁ ସେମାନେ ଆହ୍ୱାନ ଦିଅନ୍ତି ଯେ ଆମେ ଯଦି ଆମ ଅଞ୍ଚଳକୁ ଭଲରେ ରଖିବା ଭଲ କାମ କରିବା ତେବେ ଆମ ଗାଁ ଉନ୍ନତି ହେବ ଆମ ପଞ୍ଚାୟତ ଉନ୍ନତି ହେବ ଆମ ପଞ୍ଚାୟତ ଉନ୍ନତି ହେଲେ ଆମ ଦେଶ କି ରାଜ୍ୟ ମଧ୍ୟ ଉନ୍ନତି ହେବ ଏହା ହିଁ ଥିଲା ମୋର ତାଙ୍କ ବିଷୟରେ କଥାବାର୍ତ୍ତା ହୋଇଥିବାର ଅନୁଭୂତି